ଭାରତରେ ଶିକ୍ଷା ବ୍ୟବସ୍ଥା ଏବେ ଦିନକୁ ଦିନ ବଢ଼ି ଚାଲିଛି ଏବଂ ଭାରତର ଶିକ୍ଷା ବ୍ୟବସ୍ଥାକୁ ନେଇକି ଆମ ଶିକ୍ଷା ବିଭାଗ ବା ଶିକ୍ଷା ଉନ୍ନୟରେ ଥିବା ଆମର ସରକାର ସେ ଛାତ୍ରଛାତ୍ରୀମାନଙ୍କ ପାଇଁ ବା ସେହି ଷ୍ଟୁଡେଣ୍ଟମାନଙ୍କ ପାଇଁ ବହୁତ ଗୁଡ଼ାଏ ପଦକ୍ଷେପ ନଉଛନ୍ତି ଏବଂ ଆମ ଭାରତର ଶିକ୍ଷା ଅନୁଷ୍ଠାନ ଯାହାଦ୍ୱାରା ଶିକ୍ଷା ଅନୁଷ୍ଠାନ ଦିନକୁ ଦିନ ବହୁତ କିଛି ନିୟମ ନୀତି ମଧ୍ୟ ଲାଗୁ କଲାଣି ଏବଂ ସେ ଆମ ଭାରତୀୟ ଶିକ୍ଷ ଅନୁଷ୍ଠାନ ଦିନକୁ ଦିନ ଏତେ କଡ଼ା ହେବାରେ ଲାଗିଛି ଯାହାଦ୍ୱାରା କି କୌଣସି ବି ପିଲା ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ ହେବେ ନାହିଁ ଏବଂ ଯଦି ବି ସେମାନେ ଶିକ୍ଷା ଶିକ୍ଷା ପାଇବାରୁ ଯଦି ବି ବଞ୍ଚିତ ହଉଚନ୍ତି ତାହେଲେ ତାଙ୍କ ପ୍ରତି ସେହି ଜିନିଷ ଯାଞ୍ଚ କରାଯିବ ଏବଂ ଯଦି ବି ବିନା କାମରେ କିମ୍ବା ବୟସ କମ୍ ଥିବାରୁ କଣ ତାଙ୍କ ଘର ଲୋକ କିଏ କୌଣସି ସ୍ଥାନରେ ତାଙ୍କୁ କାମ କରୁଛନ୍ତି କି ସେ କୌଣସି ଯୋଗୁଁ ପାଠ ପଢ଼ୁନି ତ ତାକୁ କିପରି ଭାବରେ ପାଠ ପଢ଼େଇ ପାରିବେ ସେପରି ସେ ପ୍ରକାର ଚେଷ୍ଟା ମଧ୍ୟ ଆମ ଭାରତ ସରକାର କରୁଛନ୍ତି ଏବଂ ଶିକ୍ଷା ଶିକ୍ଷା ଅନୁଷ୍ଠାନ ବହୁତ ଗୁଡ଼ାଏ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛନ୍ତି ଏବଂ ଆମ ଶିକ୍ଷା ବିଭାଗ ବହୁତ ଗୁଡ଼ାଏ ଆହ୍ୱାନ ଦେଇଛନ୍ତି ଯେମିତିକି ଯେମିତିକି ଆମେ ପଢ଼ିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଆମ ସହିତ ଆଗକୁ ଆଣିବାକୁ ଚେଷ୍ଟା କରିବା ଏବଂ ସମସ୍ତେ କି ପ୍ରକାର ଭାବେ ଶିକ୍ଷା ଗ୍ରହଣ କରିପାରିବେ ଏବଂ ସମାଜରେ ନିଜର ପରିଚୟ ତିଆରି କରିପାରିବେ ଏପରି ଭାବରେ ଆମ ଭାରତୀୟ ସରକାର ଶିକ୍ଷା ଗଠନ କରୁଛନ୍ତି